ମୁଇଁ ତ ଟ୍ରେକ୍ ଇରା ଟ୍ରେକ୍ ନେ ଚଢ଼ି କରି ବହୁତ୍ ଫଟୋ ଘିଚି ହେଇଚେଁ କେତେବେଲେ ଆଗ୍ ଏମତି କରି ଘିଚି ହେଇ ଚେଁ କେତେବେଲେ ସାଇଡ଼୍ ନେ ବି ଘିଚି ହେଇଚୁଁ ଆର୍ ଏଟା ପୋଷ୍ଟ୍ ବି କରିଚେଁ ଫେସବୁକ୍ ୟୁଟ୍ୟୁବ୍ ଚେନାଲ୍ ମନ୍ କେ ଏ ଫେସବୁକ୍ ନେଇ ଛାଡ଼ା ହେଇଚେ ହ୍ବାଟସପ୍ ନେ ପଠା ହଉଚେ ଲୋକ୍ କେ ଭଲ୍ ଭଲ୍ ଫଟୋ ଘିଚା ହେଇଛେ ହେଲେ ବେଶୀ ପାଖ୍ କେ ଯେଇ କରି ନେଇ କରବାର୍ କଥା ତାଙ୍କେ ବୋଲେ ଆମର୍ ପାଖେ ଗୋଟେ ଏନ୍ତା କିଛି ହଉଥିଲା ଆର୍ ହେଟି ପଲା ଯେ ତାର୍ ଗୁଡ଼୍ ଭାଙ୍ଗି ଗଲା ହେତି କାକି ଖାଲି ବେଶୀ ପାଖ୍ କୁ ନେଇ କରବା କଥା ପୂରା ଦେଖି ଚାହିଁ କରି କରବାର୍ କଥା ଫଟୋ ଘିଚି ହେବାର୍ କଥା ଆର ଟ୍ରାକ୍ ବେଶୀ ଟ୍ରାକ୍ ପାଏ ଟ୍ରାକ ନା ପୂରା ସାମ୍ନା ସାମନି ପୂରା ପାଖ୍ କେ ନେଇ ହେବା କଥା ଟ୍ରେକ ନେଇ ଏଇଟା ହେଲା ଗୁଡ଼୍ ଗୁଟେ ଖସି ଗଲେ ଏକସିଡ଼େଣ୍ଟ୍ ହେବା ଚାନ୍ସ ଥେସି ନିଜେ ହେଟି ହୁଟା ପଡ଼୍ ଲେ ଗୁଡ଼୍ ହାତ୍ ଭାଙ୍ଗ୍ ବା ଏଠି ଖାଲି ଦେଖି ଚାହିଁ କରି କର କରବା କଥା ମୁଇଁ ତ ଘିଚି ହେଇଚି ଖୁବ୍ ଆର୍ ଭଲ୍ ଲାଗ୍ ସି ଘିଚି ହେବାକେ ଆଉ ପୋଷ୍ଟ୍ ବି କରିଚେଁ ଖୁବ୍ ପାଖେ ପାଖେ ଖୁବ୍ କରିଚେଁ ପୋଷ୍ଟ୍ ମାନ୍ ସବୁ କରା ହେଇଚେ ହେଲେ ଟ୍ରେକ୍ ଟା ଭଲ୍ ଲାଗ୍ ସି